ଆମ ରାଜ୍ୟର ସାଂସ୍କୃତିକ ପରିଚୟରେ ଓଡ଼ିଆ ଭାଷାର ଭୂମିକା ସବୁଠୁ ବେଶୀ ବୋଲି ମୁଁ ଭାବୁଛି କାରଣ ଓଡ଼ିଆ ଭାଷାରେ ଆମର ଯେମିତିକି ଓଡ଼ିଶୀ ନୃତ୍ୟ ଗୀତ ଗୋଟିପୁଅ ନାଚ ପାଲା ଯାତ୍ରା ସମ୍ବଲପୁରୀ ନୃତ୍ୟ ଓ ଗୀତ ଇତ୍ୟାଦି ପରିବେଷଣ ଆମର ଓଡ଼ିଆ ଭାଷାରେ ହେଉଥିବାରୁ ଆମ ସମାଜରେ ସବୁ ଲୋକଙ୍କର ବେଶ୍ ଆଦୃତ ଲୋକମାନଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇପାରୁଛି ଆଉ ଆମ ଲୋକମାନେ ପାଲାକୁ ଯାଇ ପାଲା ପରିବେଷଣକୁ ଦେଖି ନିଜେ ବି ଆମ ପର୍ବ ସଂସ୍କୃତି ପରମ୍ପରା ବିଷୟରେ ଅବଗତ ହେଇପାରୁଛନ୍ତି ପାଲା ଗାୟକ ଆମ ସଂସ୍କୃତି ପରମ୍ପରାକୁ ପାଲା ମାଧ୍ୟମରେ ପରିବେଷଣ କରି ଅତି ସରଳ ଭାବରେ ପ୍ରାଞ୍ଜଳ ଭାବରେ ଲୋକମାନଙ୍କୁ ବୁଝେଇ ଦିଅନ୍ତି ଯାହାଟା ଯେଉଁଟା କି ଲୋକମାନେ ଅତି ସହଜ ଭାବରେ ବୁଝିପାରନ୍ତି ଏବଂ ଆମ ଭାଷା ସଂସ୍କୃତିକୁ ଉପଭୋଗ ମଧ୍ୟ କରିପାରନ୍ତି ତେଣୁ ମୋ ମତରେ ମୋ ରାଜ୍ୟର ସାଂସ୍କୃତିକ ପରିଚୟରେ ଓଡ଼ିଆ ଭାଷାର ଭୂମିକା ବେଶ୍ ବର୍ଣ୍ଣନୀୟ